ହଁ ଫାଙ୍କା ଅଛି ଆପଣଙ୍କୁ କେଉଁ ଭଳିଆ ରୁମ ଦରକାର ସିଙ୍ଗଲ୍ ବେଡ଼୍ରେ ଆମର ଆଛି ଏ ସି ଅଛି ନନ୍ ଏ ସି ଅଛି ଏସିବାଲା ହେଲା ହଜାର ଭିତରେ ପଡ଼ିବ ଆପଣ ନନ୍ ଏ ସି ହେଲେ ଛଅଶହ ଭିତରେ ଆପଣଙ୍କ ରୁମ୍ ପଡ଼ିବ ହଁ କେଉଁ ଭଳିଆ ରୁମ୍ ଦରକାର ନନ୍ ଏ ସି ଆମର ଛଅଶହ ଟଙ୍କା ଭଳିଆ ଆସିବ ସେଥିରେ ଆପଣ ଲେଟିନ୍ ବାଥ୍ରୁମ୍ ଆଟାଚ୍ ବାଲା ଦରକାର ନା ବିନା ବିନା ଲେଟିନ୍ ବାଥ୍ରୁମ୍ ବାଲା ଦରକାର ହଁ ରୁମ୍ ଫାଙ୍କା ଅଛି ମିଳିଯିବ ଆପଣଙ୍କୁ ଆମର ଜିମ୍ ଜିମ୍ ସୁବିଧା ଅଛି ତା'ପରେ ଖେଳିବା ପାଇଁ ସୁବିଧା ଅଛି ରେଷ୍ଟୁରାଣ୍ଟ୍ ଅଛି ଜିମ୍ ପାଇଁ ହେଲେ ଏକ୍ସଟ୍ରା ଆପଣଙ୍କୁ ଆଉ ଦୁଇଶହଟଙ୍କା ଏକ୍ସଟ୍ରା ପଡ଼ିବ ସୁଇମିଙ୍ଗ୍ ପୁଲ୍ରେ ଆଉ ଶହେଟଙ୍କା ଆପଣଙ୍କୁ ସେଥିରେ ପୁଣି ଏଡ଼୍ ହୋଇକି ଆସିବ ଏକ୍ସଟ୍ରା ଆସିବ ପାର୍କିଙ୍ଗ୍ ଆମର ଫ୍ରି ପାର୍କିଙ୍ଗ୍ ଅଛି ବାହାରେ ଆପଣ ଫ୍ରି ପାର୍କିଙ୍ଗରେ ରଖିପାରିବେ ଗାଡ଼ି ହୋଟେଲ୍ରେ ଆମର ଖାଇବା ପାଇଁ ସବୁ ସୁବିଧା ଅଛି ଆପଣ କେବେଠାରୁ ଆସିବେ ଡକୁମେଣ୍ଟ୍ ଆପଣ ନେଇକି ଆସିଛନ୍ତି ନା ନାହିଁ କାଲି କେତେଜଣ ଆସିବେ ତ ଆପଣଙ୍କ ଡକୁମେଣ୍ଟ୍ ନେଇକରି ଆସିବେ ଆଧାର କାର୍ଡ଼୍ ଖାଲି ଆଧାର କାର୍ଡ଼୍ ହେଲେ ଚଳିବ ଜେରକ୍ସ ଆଣିଥିବେ ଆପଣ ଏଇଠି ଖାଇବା ପିଇବା ଖାଇବା ପିଇବା ମିଳେବି ସୁବିଧା ଅଛି ଆପଣ ହୋଟେଲ୍ରେ ଖାଇବେନା ବାହାରୁ ପୁଣି ଅର୍ଡ଼ର୍ କରିବେ ଆପଣ ତିନି ଟାଇମ୍ର ଖାଇବା ସୁବିଧା ଅଛି ଖାଇବା ପାଇଁ ଆପଣଙ୍କର ଏକ୍ସଟ୍ରା ଚାର୍ଜସ୍ ପଡ଼ିବ ପାଞ୍ଚଶହ ଟଙ୍କା ତିନି ଟାଇମ୍ ପାଇଁ ସକାଳେ ଆପଣ କ'ଣ ଖାଇବେ ସେହି ହିସାବରେ ଆଜ୍ଞା ଆଜ୍ଞା ଯାହା ଚାହିଁବେ ଆପଣ ତାହା ମିଳିବ ଆପଣ ସାଧାବି ହୋଇପାରିବ ମାଛ ମାଂସବି ହୋଇପାରିବ ନା ସାଧାର ଅଲଗା ଚାର୍ଜ୍ ମାଛ ମାଂସର ଅଲଗା ଚାର୍ଜ୍ ମାଛ ମାଂସରେ ବାଇଶଶହ ଟଙ୍କା ଚାର୍ଜସ୍ ପଡ଼ିବ ହଁ ଆପଣ କାଲି ଡକୁମେଣ୍ଟ୍ ଦେବେ ଆଧାର କାର୍ଡ଼୍ ଖାଲି ଆଧାର କାର୍ଡ଼୍ ହେଲେ ହେବ ହଁ ଆପଣ କିଛି ଏଡ଼ଭାନ୍ଶ ଦିଅନ୍ତୁ ଏବେ ଦେଲେ ବୁକିଂ କରାଯିବ ହଁ ଫୋନ୍ ପେ ବି ଚଳିବ